ସାର୍ ନମସ୍କାର ମୁଁ ଶୁନି କହୁଥିଲି ଆପଣଙ୍କର ଜଣେ ନୀତିଦିନିଆ ପେସେଣ୍ଟ୍ ତ ମୋର ସାଧରଣତଃ ଛାତି ପେନ୍ ହେଉଛି ତ ମୁଁ ଚାହୁଁଛି ଆପଣଙ୍କ ପାଖରେ ଚିକିତ୍ସା ହେବା ପାଇଁ ତ ଆପଣଙ୍କ ମେଡ଼ିକାଲ୍ରେ ସେମିତି କିଛି ଛାତି ପେନ୍ ଯେହେତୁ ଯନ୍ତ୍ରଣା ହେଉଛି ତା'ର କିଛି ସୁବିଧା ସୁଯୋଗ ଅଛି କି ସାର୍ ଆଉ ଗୋଟେ କୋଶ୍ଚିନ୍ ଥିଲା ସରି ପ୍ରଶ୍ନ ଥିଲା ଆପଣଙ୍କ ପାଇଁ ମୋତେ ତା'ର ଟିକିଏ ସଠିକ୍ ଭାବେ ବୁଝାଇଦିଅନ୍ତୁ ଯେ ଆମର ଯେପରି ଗଭର୍ଣ୍ଣମେଣ୍ଟ୍ ବା ସରକାରୀ ସୁବିଧା କିଛି ପାଇପାରିବୁ କି ସେଇଠି ସାର୍ ତ ଠିକ୍ ଅଛି ମୁଁ ଆପଣଙ୍କ ପାଖକୁ ଯିବି ତ ଆପଣ ଯଦି କହୁଛନ୍ତି ଆପଣଙ୍କ ଡାକ୍ତରଖାନାରେ ମାନେ ଏତେ ସୁବିଧା ମିଳିପାରୁଛି ଜଣେ ରୋଗୀ ପାଇଁ ତ ମୁଁ ନିହାତି ଆପଣଙ୍କ ପାଖକୁ ଯିବି ଯାଇକି ଚିକିତ୍ସା ହେବି ହେଲା ପରେ ମୋର ରୋଗର କେତେ କ'ଣ କମୁଛି ସେ ତା'ପରେ ଆପଣଙ୍କୁ ଜଣାଇବି ଆଉ ସାର୍ ଛାତି ପେନ୍ ଯନ୍ତ୍ରଣା ହେଉଛି ହଁ ବହୁତ ଜୋର୍ସେ ଛାତି ଯନ୍ତ୍ରଣା ହେଉଛି ଯାହା ଦ୍ୱାରାକି ମୁଁ ଠିକ୍ସେ ନିଶ୍ୱାସ ନେଇପାରୁନି କି ଜଣଙ୍କ ସହିତ କଥା ବି ହୋଇପାରୁନି କଥା ହେଲାବେଳେ କିଛି ଯନ୍ତ୍ରଣା ଅନୁଭବ କରୁଛି ପ୍ରାୟ ଦୁଇ ତିନି ମାସ ଏମିତି ହେଉଛି ତ ମୁଁ ସେଥିପାଇଁ ଚାହିଁଲି କିଛି ଭଲ ଡାକ୍ତରଖାନା କି ଡକ୍ଟରଙ୍କ ସହିତ ପରାମର୍ଶ କରିବା ପାଇଁ ତ ମୁଁ ଆପଣଙ୍କ ବିଷୟରେ ଶୁଣିବାକୁ ପାଇଲି ଯେ ଆପଣ ଭଲ ଚିକିତ୍ସା କରନ୍ତି ସେଥିପାଇଁ ମୁଁ ଆପଣଙ୍କ ସହିତ କଥା ହେଲି ଯେ ଆପଣଙ୍କ ପାଖରେ ନିଜକୁ ଚିକିତ୍ସା କରାଇବା ପାଇଁ ଠିକ୍ ଅଛି ଧନ୍ୟବାଦ ସାର୍